ଦଶ ରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଦଶହଜାର ଦୁଇଶହ ପନ୍ଦର ବାରହଜାର ତିନିଶହ ପନ୍ଦର ବାରହଜାର ଚାରିଶହ କୋଡ଼ିଏ ପନ୍ଦର ହଜାର ତିନିଶହ ପଚିଶି କୋଡ଼ିଏ ହଜାର ଦୁଇଶହ